ଆମେ ସମ୍ବଲପୁରୀ ଭାଷାଟା ଆମର୍ ତା'ର୍ ମାନେ ମାତୃ ଭାଷା ଏ ଆମେ ଜନ୍ମରୁ ତା'ର୍ ମାନେ ସମ୍ବଲପୁରୀ ଭାଷା କେ ଆମେ ଶିଖିଛୁଁ ଆର୍ ଏଇ ଭାଷାଟା ଆମେ ଜନ୍ମରୁ କହି ଆସିଛୁଁ ଆମର୍ ଭାଷା ଯେନ୍ ଅଛେ ଭାଷା ଏ ଭାଷା ତାର୍ ମାନେ ହେଲା ନ କୁଡ଼ିଏ ପଚିଶ୍ ବର୍ଷ ହେଲା ନ ଆମେ ଏ ଭାଷା କେ ବର୍ତ୍ତମାନ୍ କହୁଛୁଁ ଆମର୍ ଯେତେବେଲେ ତା'ର୍ ମାନେ ପିଲା ମାନେ ଅଛୁଁ ଯେନ୍ ମାନଙ୍କୁ ପଚିଶ୍ ଛବିଶ୍ ବର୍ଷ ହଉଚି ଆମେ କୋଡ଼ିଏ ପଚିଶି ବର୍ଷ ହେଲା ନ ଏଇ ଭାଷା କହି ଆସିଛୁଁ କିନ୍ତୁ ଏ ଭାଷା ଟା ବହୁତ ପୁରୁଣା ଭାଷା ହେ ଆଘନ୍ ବେଲ୍ ଲୋକ ଏ ଭାଷା କେ କହି ଆସୁଛନ୍ ସମ୍ବଲପୁରୀ ଭାଷା କେ ଆଜି ଭାଷାଟା ପୁରା ପୃଥିବୀରେ ପୁରା ଦୁନିଆରେ ସବୁଆଡ଼େ ଏଇ ଭାଷା ପ୍ରଚଲିତ୍ ହେଲା ନ ସବୁ ଜାଗାରେ ଏ ଭାଷା ଆଉ ପରମ୍ପରାଟା ତା'ର୍ ମାନେ ଫେଲି ଆସିଛି ଆଉ ଏ ଭାଷା କେ ନେଇକିରି ସରକାର୍ ବିଲ୍ ବହୁତ କାମ୍ କରୁଛନ୍ ଯେ କେନ୍ତି କିରି ଏ ଭାଷା ଆଗାଡ଼ ବଢ଼ବା ଆର୍ ଆମେ ମାନେ ବେଲି ଏ ଭାଷା ଉପରେ ବହୁତ୍ କାମ୍ କରୁଛୁଁ ଆମର୍ ତା'ର୍ ମାନେ ସମ୍ବଲପୁରୀ ଭାଷା କେ ଆଗାଡ଼ କେ ବଢ଼୍ବାର୍ ଲାଗି ଏଇ ଯେନ୍ ସମ୍ବଲପୁରୀ ଭାଷା ଅଛି ଏଇଟା ଆମର୍ ମେନ୍ ଭାଷା ହେ ଆମର୍ ଭାଷା ଉପରେ ଆମେ ବହୁତ କାମ୍ କରୁଛୁଁ ଆର ଆଗାଡ଼ କେ ବିଲ୍ ବଢ଼୍ମୁ ଏ ଭାଷା କେ ନେଇ କିରି ଆଉ ଅଲଗା ଭାଷା ବିଲ୍ ଶିଖ୍ମୁଁ କିନ୍ତୁ ସମ୍ବଲପୁରୀ ଭାଷା କେ ଆମେ ଆଘ ରଖ୍ମୁଁ କାଁ ହେଲେ ଆମର୍ ଏଟା ମେନ୍ ଭାଷା ଏ ଆଉ ଏ ଭାଷା କେ ନେଇକିରି ଆମର୍ ପୂର୍ବ ପୁରୁଷ ମାନେ ବିଲ୍ ସଂଗ୍ରାମ କରି ଆସିଛନ୍ ଆଜ ବିଲ୍ ଆମର୍ ତା'ର୍ ମାନେ ଚାଲିଛେ ସମ୍ବଲପୁରୀ ଭାଷା କେ କେନ୍ତି କିରି ସମାଜରେ ପାଠରେ କେନ୍ତି କିରି ରଖା ଯିବା ପ୍ରତ୍ୟେକ୍ ସ୍କୁଲ୍ମାନଙ୍କୁ ସମ୍ବଲପୁରୀ ଭାଷାରେ ପଢ଼ା ଯିବା ସେଟା ଆଉ ଯେତେ ବିଲ୍ ଅଫିସ୍ କାର୍ଯ୍ୟମାନେ ଅଛେ କାର୍ଯ୍ୟଲୟମାନେ ଅଛେ ସେ ଜାଗାମାନଙ୍କୁ ବିଲ୍ ସମ୍ବଲପୁରୀ ଭାଷାରେ କୁହାଯାଉ ଯେ ଲୋକ ମାନେ କେନ୍ତି କିରି ଭାଷା କେ ବୁଝି ପାର୍ବେ ସେ ଜିନିଷ୍ଟା କେ ନେଇକିରି ଆମେ ଆଗାଡ଼ କେ ବଢ଼ୁଛୁଁ